ହ୍ୟାଲୋ ହଁ ଭାଇ ପରିବା ଦୋକାନୀ କହୁଛି କ'ଣ ପରିବା ଦରକାର ଥିଲା କି ପରିବା ସବୁ ପରିବା ଅଛି ଆମର ଆଳୁ ବାଇଗଣ ଟମାଟୋ ପିଆଜ ଭେଣ୍ଡି ଝୁଡ଼ଙ୍ଗ ସବୁ ପରିବା ଅଛି ଆପଣ କ'ଣ ନେବେ କି ହଁ ଠିକ୍ ଅଛି ହଁ ଆପଣଙ୍କର କେତେ ତାରିଖ ଥିଲା ଡେ ଡେଟଟା କହିବେ ଯଦି ଆମେ ଆଗରୁ ମଗାଇ ଦେବୁ ଯଦି ଆଭେଲେବଲ୍ ନ ଥିବ ବୋଲେ ଆମେ ମଗାଇ ଦେବୁ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ଆପଣ ଗୋଟେ ଲିଷ୍ଟ୍ କରି ଦିଅନ୍ତୁ ଆପଣ ବାରଶହ ଲୋକର ବାଇଗଣ କେତେ ନେବେ କେତେ ନେବେ ପୋଟଳ କେତେ ନେବେ ଛୁଇଁ କେତେ ନେବେ ଗାଜର କେତେ ନେବେ ଟମାଟୋ କେତେ ନେବେ ଝୁଡ଼ଙ୍ଗ କେତେ ନେବେ ସବୁ ଗୋଟେ ଲିଷ୍ଟ୍ କରି ଦେବେ ଯଦି ଲେଖି ଦେବେ ଆମେ ସେହି ହିସାବରେ ଆପଣଙ୍କର ମଗାଇ ଦେବୁ ଆପଣ ସେ ତିରିଶ ତାରିଖ କହୁଛନ୍ତି ତିରିଶ ତାରିଖ ଦିନ ଆପଣଙ୍କ ପାଖରେ ପହଞ୍ଚି ଯିବ ହଉ ଠିକ୍ ଅଛି ଆପଣ ଲିଷ୍ଟ୍ କରିକି ଦୁଇ ତିନିଦିନ ଭିତରେ ଦିଅନ୍ତୁ ଆମେ ଚେକ୍ କରିଦେବୁ ଆଉ କ'ଣ କହିଲେ

ହଁ ଆପଣ ବାରଶହ ଲୋକ ଖାଇବେ ଟି ଠିକ୍ ଅଛି ବାରଶହ ଲୋକ ପାଇଁ କେତେ କ'ଣ ଲାଗିବ ଆପଣ ଏମିତି ଆନୁମାନିକ କ'ଣ ଜାଣିଛନ୍ତି ହଁ ଆପଣ ଚିଠା କରି ଦିଅନ୍ତୁ ଆପଣ ଚିଠା କରି ଦିଅନ୍ତୁ ଚିଠା କରିକି ମୋତେ କହିବେ କେତେ କିଲୋ ବାଇଗଣ ଦରକାର କେତେ ଟମାଟୋ ଦରକାର କେତେ କୋବି ଦରକାର ଆପଣ କହିଲେ ଆମେ ଦେଇଦେବୁ ରେଟ୍ ଭାଇ ଚାଳିଶ ପଚାଶ ଏମିତି ଅଛି ଟମାଟୋ ତିରିଶ କୋବି ଚାଳିଶ ଅଛି ଆଉ ପଚାଶ ଆମର ଛୁଇଁ ଆସିବ ଆଉ ପୋଟଳ ଅଶି ଟଙ୍କା ଆସିବ ମାର୍କେଟ୍ ଦର ଭାଇ ଯାହା ରହୁଛି ସେହି ହିସାବରେ ଆପଣ ପାଇବେ ଆଉ ଆଉ ଆପଣ ଠିକ୍ ଅଛି ଠିକ୍ ଅଛି ହଉ ଠିକ୍ ଅଛି